ମୋର ଗାଡ଼ିର ଗାଡ଼ିର ଯେଉଁ ଅଗ୍ରିମ ଦିଆ ହେଇଥିଲା ବାତିଲ ହୋଇଥିବା ବାତିଲ ବାତିଲ କର୍ବାର୍ ଲାଗି ମୁଇଁ ବାତିଲ କର୍ବାର୍ ଲାଗି ଚାହୁଁଛନ୍ ଆପଣ ସେ ସୂର୍ଯ୍ୟ ଏଜେନ୍ସି ମୁଇଁ ସୂଯ୍ୟ ଏଜେନ୍ସି କିଛି ପଇସା ଦେଇଛେଁ କିନ୍ତୁ ମୋର ସେଇଟା ଠିକ୍ ପରପ୍ରେକ୍ଷିରେ ପହଞ୍ଚେନେଇ ପାର୍ବାର୍ ହେତୁ ମୁଇଁ ସେ କ୍ୟାବ୍ଟାକୁ ବାତିଲ କର୍ବାର୍ ଲାଗି ଚାହୁଁଛେଁ ଆଉ କ'ଣ ମୁଇଁ ଯେନ୍ ମୁଇଁ ଯେନ୍ ଦେଇଥିବା ଟଙ୍କାଟା କେନ୍ତାରେ ମୁଇଁ ପାଇପାର୍ମି ସେ ପଚିଶି ହଜାର ପାଞ୍ଚଶହ ମୋତେ ସେଇଟା ମୁକେନ୍ଦାର କହି ପାର୍ମି ମୁଁ ସେଥିର୍ ଲାଗି ଅନୁରୋଧ କରୁଛେଁ ଆପଣ ମୋର ଫୋନ୍ପେରେ କିମ୍ବା କିମ୍ବା ପେଟିଏମ୍ରେ ପଇସା ମୁଁ ପାଇବାର୍ ନାହିଁ ଚାହୁଁଛେଁ ଆଉ ଏକାଉଣ୍ଟ୍କୁ ଟଙ୍କା ବ୍ୟାଙ୍କ ଏକାଉଣ୍ଟ୍ର କରିପାରିବେ ମୋର ଏକାଉଣ୍ଟ ନମ୍ବର ହେଲା ଟୁ ଟୁ ଡବଲ ଡବଲ ଥ୍ରୀ ଡବଲ ଫୋର୍ ଏଇଟ ୱାନ୍ ଥ୍ରୀ ସିକ୍ସରେ ମୋତେ ଏଇଟା ଦେଇ ଦେଇପାରିଲେ ମୁଇଁ ଆପଣଙ୍କଠାରେ ଟିକେ କୃତଜ୍ଞତା ହେଲି ଆପଣ ଏନ୍ତା କଲେ ସବୁ ମୋର ସେଠ ସବୁ ଠିକ୍ ହେଇତା ଆପଣ ସେସବୁ ମୋର ସେ ଟଙ୍କା ମୁଇଁ ଫେରାବାର୍ ନାହିଁ ଚାହୁଁଛେଁ ଫେରାବାର୍ ନାହିଁ ଚାହୁଁଛେଁ ଆଉ ମୋତେ ସେ ପଇସାଟା ଦେଇଦେଲେ ଠିକ୍ ହେବା ଆ ବଲେ ମୁଇଁ ମୋର ସେ ସବୁ ଟଙ୍କା ମୋ ଫୋନ୍ପେ ମାଧ୍ୟମରେ ସବୁ ଦେଇଦେଲେ ମୁଇଁ ଗୋଟେ ଖୁସି ହେଇତି ଆଉ ତା ମୁଇଁ କ୍ୟାନ୍ସଲ୍ କର୍ବାର୍ ଲାଗି ଚାହୁଁଛେଁ